ଆଜ୍ଞା ମୁଁ ସୋନପୁରରୁ ପାତାଳି ଶ୍ରୀକ୍ଷେତ୍ର ଯିବା ପାଇଁ ଚାହୁଁଛି ହଁ ଏଇ କେତେ କେତେ ଟଙ୍କା ପନ୍ଦରଶହ ପନ୍ଦରଶହ ନେବେ କି କେତେ ନାହିଁ ଆଉ ଟିକେ କମ୍ କଲେ ଭଲ ହୁଅନ୍ତା ଏବଂ ମୋର ଯିବା ପାଇଁ ଖର୍ଚ୍ଚ ସୁବିଧା ହୁଅନ୍ତା ଏହି ଟ୍ରିପ୍କୁ ସଫଳତା କରନ୍ତୁ ମୁଁ ଯେମିତି ଯାଇପାରିବି